କୋଷ୍ଠକାଠ୍ୟ ଦୂର କରିବା ପାଇଁ ଆମେ ନିଜେ ଗ୍ରାମରେ ନିଜେ ଆମେ ପୂର୍ଣ କରିଥାଉ କାରଣ ଆମ ନିଜ ଆମ କୋଷ୍ଠକାଠ୍ୟ ରୋଗ ହେଲେ ଆମେ ନିଜେ ଆମେ ଗରମ ପାଣି ସୋରିଷ ତେଲ ମାରି ଆମେ ନିଜେ ଗାଧୋଉଥାଉ ପୁଣି ଆମ ଗ୍ରାମରେ କୁହନ୍ତି ଲିମ୍ବ ପତ୍ର ବଟା କରି ଆମେ କୋଷ୍ଠକାଠ୍ୟ ରୋଗ ପାଇଁ ଆମେ ପୁଣି କାରଣ କହନ୍ତି ନିଆଁରେ ଆମେ ମୁଣ୍ଡ ଚୁଟି ଧୋଇକି ଆମ କୋଷ୍ଠ ଭାବରେ ରୋଗ ପାଇଁ ଆମେ ଭଲ କରିଥାଉ କାରଣ ସେଥିରେ କିଛି ଆମର ରୋଗ ଆମର ଭଲ ହୁଏନାହିଁ କୋଷ୍ଠକାଠ୍ୟ ପାଇଁକି